ଆମ ମାତୃଭାଷା ହେଉଛି ଓଡ଼ିଆ ମୁଁ ପିଲାଟି ଦିନରୁ ଓଡ଼ିଆରେ କଥା କହି ଆସିଛି ଓଡ଼ିଆ ଭାଷା ଆସାମୀ ଭାଷା ସହିତ ଏବଂ ବଙ୍ଗାଳୀ ଭାଷା ସହିତ ଟିକେ ସମ୍ପୃକ୍ତ ଅଛି ମୁଁ କିନ୍ତୁ ବଙ୍ଗାଳୀ ଭାଷା ଏବଂ ଆସାମୀ ଭାଷାକୁ ଠିକ୍ ଭାବରେ କହିପାରେ ନାହିଁ ମୋତେ ଆମ ମାତୃଭାଷା ଓଡ଼ିଆ ବହୁତ ଭଲ ଲାଗେ ଏବଂ ମୁଁ ତାକୁ କାହା ସହିତ ତୁଳନା କରିପାରିବି ନାହିଁ